ବୌଦ୍ଧ ଜିଲ୍ଲାରେ ପରିବେଶକେ ସୁନ୍ଦର୍ କର୍ବାର୍ ଲାଗି ବହୁତ୍ ପଦକ୍ଷେପ ନିଆଯାଇସି ଏଥିରେ ମୁଖ୍ୟତଃ ବୌଦ୍ଧର ନନ୍ଦନବନ ପ୍ରକଳ୍ପ ଅନ୍ୟତମ ନନ୍ଦନବନ ପ୍ରକଳ୍ପ ମାଧ୍ୟମରେ ବୌଦ୍ଧରେ ଏକ କ୍ଷୁଦ୍ର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ହେବା ସଙ୍ଗେ ଜଙ୍ଗଲର ବି ସଂରକ୍ଷଣ କରାଯାଇଛେ ହେଲେ ଇ ପ୍ରକଳ୍ପ ପୂରା କର୍ବାର୍ ଲାଗି ବହୁତ୍ ବାଧା ସୃଷ୍ଟି ହୋଇଛି ଯେନ୍ତି ବନ ପ୍ରକଳ୍ପ ମଝିରେ ରେଳ ରାସ୍ତା ଯିବା ରଟା ସେଥିରେ ଲାଗି ଓଡ଼ିଶା ସରକାର ମଧ୍ୟ ରେଲରାସ୍ତାକେ ଟିକେ ପରିବର୍ତ୍ତନ କରିଛନ୍ ଇତାର୍ ଫଳରେ ବୌଦ୍ଧ ଜିଲ୍ଲାର ଇକୋସିଷ୍ଟମ୍ ମଧ୍ୟ ଭଲ୍ ରହିଅଛେ